ଭଦ୍ରକ ଜିଲ୍ଲାରେ ତ ବହୁତ ଗୁଡ଼େ ସ୍ଥାନୀୟ ମିଡ଼ିଆ ଆଉଟଲେଟ୍ ରହିଛି ସେସବୁ ବହୁତ ସୂଚନାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ସାହାଯ୍ୟ କରିଥାନ୍ତି ବହୁତ ପ୍ରକାର ସୂଚନା ସେଠାକାରେ ବହୁତ ପ୍ରକାର ସୋ ଦେଇଥାଏ ଯାହାକୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରନ୍ତି ଯେପରି କି ଉଦାହରଣ ସ୍ୱରୂପ ନନ୍ଦିଘୋଷ ଟି ଭି ସମ୍ବାଦ ଏ ଟି ଭି ଏସବୁ ଗୁଡ଼ାକରେ ଅନେକ ଗୁଡ଼ିଏ ସୋ ମାଧ୍ୟମରେ ଟି ଭି ସୋ ମାଧ୍ୟମରେ ବହୁତ ଗୁଡ଼ାଏ ସୁଚନା ଏବଂ ଖବର ଲୋକମାନଙ୍କ ପାଖକୁ ପହଞ୍ଚାଇପାରେ ଲୋକମାନେ ମଧ୍ୟ ଏହିସବୁ ଟି ଭି ସୋ ମାନଙ୍କୁ ଖୁବ ପସନ୍ଦ ମଧ୍ୟ କରନ୍ତି ଦେଖିବା ପାଇଁ ଭଲ ପାଆନ୍ତି ଏହିଭଳି ଭାବରେ ଆମ ଭଦ୍ରକରେ ଏସବୁ ମିଡ଼ିଆ ଆଉଟଲେଟ୍ ଗୁଡ଼ିକ ରହିଅଛି ଯାହା ମାଧ୍ୟମରେ ଆମ ଲୋକମାନେ କିଛି ସୂଚନା ପ୍ରାପ୍ତ କରିଥାନ୍ତି ଏବଂ ଖୁବ ଭଲ ଭାବରେ ନିଜର ଜୀବନଶୈଳୀକୁ ସେଇ ହିସାବରେ ମେଣ୍ଟେନ୍ କରିପାରିଥାଆନ୍ତି